ଆମ ବଗିଚାରେ ସାଧାରଣତଃ ବଗିଚା ମାନେ ଫୁଲ ବଗିଚା ବି ଅଛି ଏବଂ ଫଳ ବଗିଚା ବି ଅଛି ସେହି ଭିତରୁ ଫୁଲ ବଗିଚା କଥା ଯଦି କୁହାଯିବ ଫୁଲ ବଗିଚାରେ ଆମେ ଚାଷ କରୁଛୁ ସାଧାରଣତଃ ଗେଣ୍ଡୁ ମଲ୍ଲୀ ରହିଲା ଆପଣଙ୍କର ଗୋଲାପ ଫୁଲ ତା'ପରେ ରହିଲା ରଜନୀଗନ୍ଧା ଆଉ ସୂର୍ଯ୍ୟମୁଖୀ ସୂର୍ଯ୍ୟମୁଖୀ ଫୁଲଟା ସାଧାରଣତଃ ସେଇଟା ଆପଣଙ୍କର ଫୁଲ ବି ହେଉଛି ଏବଂ ତା' ସହିତ ଫୁଲଟାର ସେମିତି କିଛି ନୁହେଁ ତା'ର ଖାଲି ଫୁଲଟାକୁ ନେଇକି ଆମେ ତେଲ ଫେଲ ବାହାର କରାହେଉଛି ସେଇଟା ଫୁଲରେ ସେମତି ଯାଉନି କିନ୍ତୁ ଆମର ଏଇ ଯେଉଁ ଗେଣ୍ଡୁ ଫୁଲ କି ରଜନୀଗନ୍ଧା ବା ଗୋଲାପ ଏଇଟା ହେଉଛି ଆପଣଙ୍କର ବଜାରମାନଙ୍କରେ ଟିକିଏ ଚାହିଦା ଅଧିକା ରହୁଛି ଆଉ ତା'କୁ ନେଇକି ଆମେ ବଜାରରେ ବିକ୍ରୀ କଲାପରେ ଆମେ ବି ସେଥିରୁ ଦୁଇ ପଇସା ପାଉଛେ ଏବଂ ଆମ ଘରମାନଙ୍କରେ ବି ଯେତେବେଳେ ଯେମିତି ଦରକାର ପଡୁଛି ଘରେ ବି ବ୍ୟବହାର ହେଉଛି ଏବଂ ସେ ଫୁଲ ଚାଷରୁ ଆମେ କିଛି ପଇସା ବି ପାଉଛେ ତା'ପରେ ଆସିଲା ମାନେ ଫଳ ବଗିଚା ଫଳ ବଗିଚାରେ ଦେଖନ୍ତୁ ସାଧାରଣତଃ ରହୁଛି ପଣସ ଆମ୍ବ ନଡ଼ିଆ ଏଇଗୁଡ଼ାକ ସବୁ ରହୁଛି ଆଉ ସେଇ ଗଛମାନଙ୍କରେ ଯେତେବେଳେ ଯେଉଁ ସମୟରେ ଯେଉଁଟା ବାହାରିଲା ଯେଉଁଟା ଯେତେବେଳେ ଉତ୍ପାଦନ ହେଲା ତାକୁ ନେଇକି ସେମିତି ଘରେ ଯେତିକି ବ୍ୟବହାର କରିବା କଥା ଆମେ ଘରମାନଙ୍କରେ ସେତିକି ବ୍ୟବହାର ଖାଇଲୁ ତା' ବାଦ୍ ଯେଉଁ ଅଧିକା ଯେଉଁଗୁଡ଼ାକ ହେଲା ସେଗୁଡ଼ାକ ନେଇକି ସବୁ ବଜାରରେ ଆମେ ବିକ୍ରୀ କଲୁ ସେଥିରୁ ବି ଆମ ଦୁଇ ପଇସା ପାଇବା ଏବଂ ସେଇ ପଇସାରୁ ଆମର ବି ପରିବାର ଭରଣପୋଷଣ ଭଲରେ ହେଉଛି ଆଉ ଏଇ ତ ସବୁ ହେଲା ବଗିଚାର କୁ ନେଇକି ଏହିସବୁ ଆମେ ଲାଭ ପାଉଛେ ଆଉ